ହଁ ଡ୍ରାଇଭର ବାବୁ ଏବେ ତୁମେ ଯାତ୍ରା ଆରମ୍ଭ କଲେ ଏବେ ଆପଣଙ୍କୁ ମୁଁ ପଇସା ଦେଇପାରିବି ନା ନାଇଁ ଆପଣଙ୍କ ପାଖରେ ଯଦି ଖୁଚୁରା ଟଙ୍କା ଅଛି ଯାତ୍ରା ଶେଷରେ ପହଞ୍ଚିଲା ପରେ ମୁଁ ଆପଣଙ୍କୁ ସେ ଟଙ୍କା ଦେଇପାରିବି ଆପଣ ମୋତେ ଖୁଚୁରା ଫେରେଇ ପାରିବେ